ମୁଁ ଗୋଟିଏ ଗରିବ ପରିବାର ଝିଅ ମୋ ବାପା ଚାଷ କରନ୍ତି ସେଇଥିରୁ ଯାହା ଲାଭ ହୁଏ ଆମେ ତାହା ଚଲୁ ମୁଁ ଗରିବ କଣ ଜାଣିଛି ଗରିବ ହୋଇଥିବା ଯୋଗୁଁ ମୁଁ ଭଲ ଭାବରେ ପାଠ ପଢ଼ି ପାରିଲି ନାହିଁ ସେଥିପାଇଁ ବାପାଙ୍କୁ ସାହାଯ୍ୟ କରିବାକୁ ଛୋଟ ବ୍ୟବସାୟୀଟିଏ ଆରମ୍ଭ କଲି ଘରେ କିଛି ମୂଢ଼ି ରଖି ପକୁଡ଼ି ଛାଣି ପିଲାମାନଙ୍କୁ ବିକିଲି ଯାହା ଫଲରେ ମୋ ପାଖରେ ପଇସା ହେଲା ଏବେ ମୋ ଦୋକାନ ବଢ଼ି ଯାଇଛି ଏ ସ୍ମୃତି ମନେ ପକାଇବା ଏ ଆଜିବି ମୋତେ ଭଲ ଲାଗେ